ଏଇ ଏୟାରଡ୍ରପ୍ସ କମ୍ପାନୀରେ ଗୋଟେ ଇୟରଫୋନ୍ ମଗେଇଥିଲି ଯାହାକି ଭଲ ନାଇଁ ପଡ଼ିଲା ତାର ଚାର୍ଜ ବି ବହୁତ କମି ଯାଉଛେ ଆଉ ତ ହେଡ଼ଫୋନର ମାଇକ୍ ସାଉଣ୍ଡ ଭଲସେ ନାଇଁ ଆସବା ଆଉ ଡେଲିଭରିରେ ବି ବହୁତ ଲେଟ୍ କରିଦେଲେ ଧନ୍ୟବାଦ